ଆପୁଲ୍ ଅଛି କଦଳୀ ଅଛି ଆଉ ମୁଁ କେଉଁଟା ନେବି ଶହେ ଟଙ୍କା ଅଛି ଅଙ୍ଗୁର ସତୁରୀ ଆଉ ନବେ ପଣସ ଶହେ ଟଙ୍କା ଅଛି କୋଳି ସତୁରୀ କହିଲି ପରା ହଁ ସତୁରୀ କଦଳୀ କେତେ ନେବି ଅଛି ସତୁରୀ ହେଇଯିବ ହଁ ଷାଠିଏ ଆମ୍ବ ଶହେ ଟଙ୍କା ଫେରେ ଅଛି ନଡ଼ିଆ ତିରିଶି କ'ଣ କହିବେ ଅଛି ଅଛି ଅଛି ଅଛି ସବୁ ଅଛି ଆପଣଙ୍କ ସେ ଜାଗା ଅଛି ସୁର ସୂର୍ୟା ଆଡ଼େ ଜାଗା ଅଛି ହେରେ ଆମେ ଷ୍ଟଲ୍ ପକଉ ଏ ବେପାର ଚାଲୁନି ସିଆଡ଼େ ପରିବା ପଶୁଛି ଯାଇ ସିଆଡ଼େ ଆଉ ହଁ ହଁ ସେ ଚାଲୁନି ସେତେ ହଁ ଅଛି ଆପଣ କେତେ ବର୍ଷ ହେଲା ଅଛନ୍ତି ସୂର୍ୟା ଆଡ଼େ ବାଙ୍ଗାଲୋର୍ରେ ଜଳଖିଆ ଦୋକାନ କଲେ ଚାଲିବ ସୂର୍ୟା ଆଡ଼େ ବାଙ୍ଗାଲୋର୍ରେ ଜଳଖିଆ ଦୋକାନ ପକାଇଲେ ଚାଲିବ ଆଉ ମିଲ୍ସ ମିଲ୍ସ ଦୋକାନ ଚାଲିବ କି

ହଁ ହଁ ହଉ